ହ୍ୟାଲୋ ଆପଣ ହଉଛି ମା ମଙ୍ଗଳା ଟ୍ରାଭେଲସରୁ କହୁଛନ୍ତି କି ମା ମଙ୍ଗଳା ଟ୍ରାଭେଲସର ଗୋଟେ ଗାଡ଼ି ଆମେ ନେଇକି ପୁରୀ ଯିବା ବୋଲି ରିଜର୍ଭ କରିଥିଲେ ସେ କରୋନା ଟାଇମରେ ଆସିଥିଲା ସେ ଡ୍ରାଇଭର ଏକଦମ ଅପରିଷ୍କାର ମାସ୍କ ନାହିଁ ହାତର ସାନିଟାଇଜର ଗାଡ଼ିରେ ନାହିଁ କିନ୍ତୁ ଗାଡ଼ିର ସିଟ କଭର ଫବର ସବୁ ଅପରିଷ୍କାର ଏ ଭଳିଆ ଅପରିଷ୍କାର ଜିନିଷ ନେଇକି କରୋନା ଟାଇମର ଆସିବାଟା ବଡ଼ ଖରାପ ତେଣୁ ଆଉ ଆପଣଙ୍କ ଏଜେନ୍ସିରୁ ଗାଡ଼ି ନବା ମୋର ହଉଛି ଉଁ ଦରକାର ନାହିଁ କାରଣ ଆପଣଙ୍କ ଏଜେନ୍ସିର ଗାଡ଼ି ହଉଛି ଅପରିଷ୍କାର ପ୍ଲସ ଡ୍ରାଇଭର ବି ଅପରିଷ୍କାର